ଏବେ ଯୁବପିଢ଼ି ସବୁବେଳେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ଦ୍ୱାରା ତାଙ୍କରଶରୀରରେ ବିଭିନ୍ନ ପ୍ରକାର ରୋଗ ଘର କରିଥାଏ ଯେମିତି କି କର୍କଟ ରୋଗ ହେଉ ହୃଦରୋଗ ହେଉ ଥାଇରଏଡ଼୍ ହେଉ କୋଲେଷ୍ଟ୍ରୋଲ ହେଉ ବିଭିନ୍ନ ପ୍ରକାର ଖାଦ୍ୟ ସେମାନେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହୋଇଥାନ୍ତି ଗୁଟଖା ପାନ ଗୁଡ଼ାଖୁ ସିଗାରେଟ ଏହି ଗୁଡ଼ାକ ଖାଇବା ଦ୍ୱାରା ତାଙ୍କର ବହୁତ ସମୟରେ କର୍କଟ ରୋଗ ହୋଇଥାଏ ଯାହାକୁ ସେମାନେ ଆଉ ସମ୍ମୁଖୀନ କରିପାରନ୍ତି ନାହିଁ ଜୀବନ ହାରିବାକୁ ସେମାନଙ୍କୁ ତାଙ୍କୁ ବାଧ୍ୟ କରିଥାଏ ହାରିବା ପାଇଁ ହୃଦରୋଗ ଏମିତି ମଦ ପିଇ ପିଇ ନିଜର ଜୀବନକୁ ସେମାନେ ନଷ୍ଟ କରିଦିଅନ୍ତି ଭବିଷ୍ୟତକୁ ନଷ୍ଟ କରିଥାନ୍ତି ତା'ସହିତ ଶରୀରକୁ ମଧ୍ୟ ନଷ୍ଟ କରିଦିଅନ୍ତି ଥାଇରଏଡ଼୍ ଏମିତି ଗୋଟିଏ ରୋଗ ଅତ୍ୟଧିକ ଥଣ୍ଡା ଯେତେବେଳେ ସେମାନେ ମାନନ୍ତି ନାହିଁ ଥଣ୍ଡା ଜାତୀୟ ପାନୀୟ କିମ୍ବା କୌଣସି ଥଣ୍ଡାଜାତୀୟ ଖାଦ୍ୟ ସେମାନେ ଖାଇବାକୁ ପସନ୍ଦ କରନ୍ତି ତାଙ୍କୁ ଥାଇରଏଡ଼୍ ହିଁ ହୁଏ ଆଉ ଥାଇରଏଡ଼୍ ହେବା ଦ୍ୱାରା ନିଜକୁ ବହୁତ ଅସ୍ୱସ୍ଥିକର ଲାଗେ ଆଉ ଅତ୍ୟଧିକ ଥଣ୍ଡା ହେଲେ ଥାଇରଏଡ଼୍ ଏବଂ ଇଶନଫୁଲିଆ ମଧ୍ୟ ବାହାରିଯାଏ ଯାହାଦ୍ୱାରା ସେମାନେ ଆଉ ସେଥିରୁ ବର୍ତ୍ତୀ ପାରନ୍ତି ନାହିଁ କୋଲେଷ୍ଟ୍ରୋଲ ମଧ୍ୟ ସେମିତି ଗୋଟିଏ ରୋଗ ଅଧିକ ଚିକେନ ବିରିୟାନୀ ମଟନ ବାହାର ଫାଷ୍ଟ ଫୂଡ଼୍ ଖାଇବା ପାଇଁ ପିଲା ଯେହେତୁ ପସନ୍ଦ କରନ୍ତି ତାଙ୍କୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣ କରିଥାଏ ସେଥିରୁ ସେମାନେ ବର୍ତ୍ତୀ ପାରନ୍ତି ନାହିଁ କିନ୍ତୁ ସେମାନେ ୟା ଦ୍ୱାରା ସେମାନେ ବିଭିନ୍ନ ପ୍ରକାର ଯୋଗ ଏବଂ ଅଲଗା କିଛି ଖାଦ୍ୟ ଖାଇବା ପାଇଁ ସେମାନେ ପସନ୍ଦ କରୁନାହାନ୍ତି କାହାର କଥା ମଧ୍ୟ ମାନିବା ପାଇଁ ପ୍ରସ୍ତୁତ ନୁହଁନ୍ତି ତେଣୁ ଯୁବପିଢ଼ି ବାରମ୍ବାର ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଛି